ଆଜ୍ଞା କୁହନ୍ତୁ ଆପଣଙ୍କର ହଜାରରୁ ପନ୍ଦରଶହ ଭିତରେ ପଳେଇ ଆସିବା ଭଡ଼ା ନାଇଁ ଆଜ୍ଞା କମେଇଲେ କେମତି ହେବ ବର୍ତ୍ତମାନ ମାର୍କେଟରେ ଯାହା ଚାଲିଛି ଆମେ ସେଇ ରେଟ୍ କହୁଛୁ ଆଉ କମେଇଲେ କେମିତି ହେବ ହଉ ଆପଣ ଯଦି କହୁଚନ୍ତି ତେରଶହ ଟଙ୍କା ପଡ଼ିବ ଆଉ ଅଧିକ କମେଇ ହେବନି ଆଉ କଣ କୁହନ୍ତୁ କେତବେଳେ ଯାଇଁ

ଆଜ୍ଞା ସେଥିରେ ସେଥିରେ ଆପଣ ଆଜ୍ଞା ସବୁ ଯାଉଛନ୍ତି ଆପଣ ଦେଖିବେନି ଚଲେଇବେ ଅଛି ବହୁତ ଭଲ ଭଲ ଜାଗା ଆପଣ ଆସନ୍ତୁ ବୁଲିଲେ ତମର

ସବୁ ମହଲ୍ ମନ୍ଦିର ପାର୍କଫାର୍କ ସବୁଆଡ଼େ ବୁଲେଇ ନେଇଯିବି ନା ଆଜ୍ଞା କଥାକୁ କଥା

ଆଜ୍ଞା ଆଉ କୋଉ କୋଉଠିକି ନେ ଆଉ କୋଉଦିନ ଟିକିଏ କହିଦିଅନ୍ତୁ ଆଜ୍ଞା ପୁଣି ଦେଖିକି ଅଲଗା ଲୋକ ପୁଣି ଭଡ଼ା ଲଗେଇବେ

ଆଜ୍ଞା ଆପଣଙ୍କ ଇଚ୍ଛା ଅନୁସାରେ ଫୋନ୍ ପେ ଯଦି କରିଦେବେ ନହେଲେ କ୍ୟାସ୍ ଦେଇଦେବେ

ହଉ ତାହେଲେ ଠିକ୍ ଅଛି ମୋତେ ଜଣେଇବେ